ମୁଁ ରୋଷେଇ କରୁଥିବା କୌଣସି ଖାଦ୍ୟ ଯଦି ନଷ୍ଟ ହୋଇଯାଏ ମୁଁ ତାହାକୁ ନଷ୍ଟ ହେବାକୁ ଦେବି ନାହିଁ ଉଦାହରଣ ସ୍ୱରୂପ ଯଦି ଡାଲି କିମ୍ବା ତରକାରୀରେ ହଳଦୀ ବେଶୀ ହୋଇଯାଇଥାଏ ତାହାଲେ ସେ ଡାଲି ଫୁଟିବା ସମୟରେ ଉପରୁ ହଲଦୀକୁ ଛାଣିକରି କାଢ଼ିଦେବି ଦ୍ଵିତୀୟତଃ ଯଦି ତରକାରୀରେ ଲୁଣ ବେଶୀ ହୋଇଯାଇଥାଏ ସେଥିରେ ଦହି ମିଶାଇ ଲୁଣର ପରିମାଣକୁ କମ କରିଦେବି ଯଦି କୌଣସି ଖାଦ୍ୟ ବଳିଯାଏ ତାହାକୁ ବାହାରେ ନ ଫୋପାଡ଼ି ଅନ୍ୟ କାହାକୁ ଖାଇବାକୁ ଦେଇଦେବି କିନ୍ତୁ ମୁଁ ଖାଦ୍ୟକୁ ନଷ୍ଟ କରିବାକୁ ଦେବି ନାହିଁ